ହଁ ମୁଁ ପାଞ୍ଚୋଟି ତାରିଖ ମାନେ ରଖିପାରିବି ଗୋଟିଏ ହେଲା ଉଣେଇଶହ ସତଚାଳିଶ ମସିହା ଅଗଷ୍ଟ ପନ୍ଦର ଆଉ ଗୋଟିଏ ହେଲା ଉଣେଇଶହ ଅଣଚାଶ ମସିହା ଜାନୁଆରୀ ଛବିଶ ଆଉ ଗୋଟିଏ ହେଲା ଉଣେଇଶ ଅନେଶତ ମସିହା ଡିସେମ୍ବର ତିରିଶ ଉଣେଇଶ ବୟାନବେ ମସିହା ଜୁନ ପାଞ୍ଚ ଆଉ ଗୋଟିଏ ହେଲା ଦୁଇହଜାର ଏକୋଇଶ ମସିହା ଜାନୁଆରୀ ଏକତିରିଶ